ଆଗୁରୁ ଲୋକମାନେ ବାହାରୁ ସବୁ ପାଣି ଆଣି ବ୍ୟବହାର କରୁଥୁଲେ ତା ପରେ ଆକ୍ଵାଆଡ଼ ଫିଲ୍ଟର ଏମିତି ସବୁ ଜିନଷ ବାହାରିଲା ତ ସେଥିରେ ସବୁ ଲୋକମାନେ ଆକ୍ଵାଗାଡ଼ ପାଣି ବ୍ୟବହାର କଲେ ଫିଲ୍ଟର ପାଣି ବ୍ୟବହାର କଲେ ସେଇଟା ବ୍ୟବହାର କଲେ ଭଲ ହେଲେ କିଛି ଦିନ ପରେ ତାର ସବୁ ଇଫେକ୍ଟ ଦେଖାଗଲା ମାନେ ସେମିତି ପାଣିରେ କିଛି ଗୁଣ୍ଡି ଆସିବା କି କ'ଣ ହବା ଏମତି ସବୁ ଦେଖାଇଲା ତାପରେ ଦେଖାଗଲା ପରେ ଏବେ ଆମେ ସେ ସବୁ ଛାଡ଼ି ପୁରୁଣା ଘରୋଇ ଉପଚାର ଅନୁସାରେ ପାଣିକୁ ଆଣି ଫୁଟେଇ ତାକୁ ଛାଣି ଏବେ ବ୍ୟବହାର କରୁଛୁ ତ ଆଗ ମାନେ ସେ ଫିଲ୍ଟର ପାଣି ଅପେକ୍ଷା ଘରୋଇ ଉପଚାର ପାଣିଟା ଦେହ ପାଇଁ ଭଲ ତ ସେଥିପାଇଁ ଆମେ ସେମତି ବ୍ୟବହାର କରୁଛୁ